ଭାରତରେ ଶିକ୍ଷା ବ୍ୟବସ୍ଥା ଅନ୍ୟତମ ଇଂରେଜମାନଙ୍କଠୁ ସବୁ ଶିକ୍ଷା ଗ୍ରହଣ କରି ଏମାନେ ଭାରତୀୟ ମାନେ ସବୁବେଳେ ନିଜର କଥାବାର୍ତ୍ତା ବ୍ୟବହାର ଅନ୍ୟମାନଙ୍କୁ ରେସପେକ୍ଟ୍ ଏସବୁ ବିଷୟରେ ଇଂଲିଶ୍ କଥାରେ ସେମାନେ ଚଳନୀୟ କରନ୍ତି କିନ୍ତୁ ସବୁ ଦେଶରୁ ଅଲଗା ଦେ ଅଲଗା ଦେଶ ହେଲା ଆମର ଭାରତ ଭାରତ ଗୋଟେ ଏମିତିକା ଦେଶ ଶାନ୍ତି ଶୃଙ୍ଖଳା ବଜାଇ ରଖନ୍ତି ସବୁବେଳେ ସୁରକ୍ଷିତ ଏବଂ ପରିଷ୍କାର ପରିଚ୍ଛନ୍ନ ରହନ୍ତି ଭାରତୀୟ ଲୋକମାନେ ଭାରତୀୟର ଅଭାବ ଶିକ୍ଷା ଶିକ୍ଷା ଭାରତୀୟମାନେ ଯେତେ ପାଠ ପଢ଼ିଲେ ମଧ୍ୟ ଯେତେ ଯେଉଁଟା କଲେ ମଧ୍ୟ ଚାଷ କାମ ହିଁ କରନ୍ତି କାରଣ ଅନ୍ୟ ଦେଶ ଲୋକମାନେ ସବୁ ଭାରତୀୟ ପଇସା ପଇସା ଲାଞ୍ଚ ଦେଇ କି ଭାରତୀୟ ଲୋକମାନଙ୍କୁ କିଣି ନିଅନ୍ତି ଏବଂ ଅନ୍ୟ ଦେଶ ଲୋକମାନଙ୍କୁ ଚାକିରି ମିଳିଯାଏ କିନ୍ତୁ ଭାରତୀୟ ଦେଶ ଭାରତୀୟ ଲୋକମାନଙ୍କୁ ଆଦୌ ଚାକିରି ମିଳେ ନାହିଁ ସେମାନେ କଷ୍ଟ କଲେ ହିଁ ଖାଆନ୍ତି ନାହିଁ ବୋଲି ନାହିଁ ସେମାନେ ଶାନ୍ତିରେ ଶୋଇବାକୁ ଚେଷ୍ଟା କରନ୍ତି କିନ୍ତୁ ତଥାପି ଲୋକମାନେ କୁହନ୍ତି ଏତେ ପାଠ ପଢ଼ିକି ତୁ କ'ଣ କଲୁ ଏତେ ପାଠ ପଢ଼ିଲୁ ନା ଚାକିରି କଲୁ ନା ଏଇଟା କଲୁ ନା ସେଇଟା କଲୁ କିନ୍ତୁ ଲୋକମାନେ ବୁଝି ପାରନ୍ତିନି ପାଠ ପଢ଼ିଲେ ବି କିଛି ନାହିଁ ଆଜିକାଲି ଦୁନିଆରେ ପଇସା ସବୁ ଆଡ଼େ ଘଡ଼ି ଆସିଲାଣି ଭାରତୀୟ ଲୋକମାନଙ୍କ ପାଖରେ ପଇସା ଅଛି କିନ୍ତୁ ତା ସେଇଟା ତାଙ୍କ ବ୍ୟବହାର କରି ଜାଣୁ ନାହାନ୍ତି ସେମାନେ ପଇସାକୁ କିପରି ବ୍ୟବହାର କରାଯିବ ସେ ସବୁ ବିଷୟରେ ଜାଣି ପାରୁନାହାନ୍ତି କାରଣ ସେମାନେ ଖାଲି ଖାଇବା ପିଇବା ଏ ସବୁକୁ ହିଁ ଚିନ୍ତା କରନ୍ତି କେବେ ବି ଭାବନ୍ତି ନାହିଁ ହଁ ମୋର ଭବିଷ୍ୟତରେ ଏମିତି ହେବ ମୋର ପିଲା ପିଲା ହେବେ ମୁଁ ସେ ପିଲାକୁ ପାଠ ପଢାଇବି ଏସବୁ ଭାବନ୍ତି କିନ୍ତୁ ତଥାପି ତାଙ୍କର ଭାବନା ଶକ୍ତି ଗୋଟେ ଅଲଗା ଥାଏ ମନଶକ୍ତି ଅଲଗା ଥାଏ ମନ ଶକ୍ତି ତାଙ୍କର ସେମାନଙ୍କୁ ଅଲଗା ଆଡ଼କୁ ଟାଣେନି ସେମାନେ ସବୁବେଳେ ଚାହାନ୍ତି ଖୁସିରେ ଆମେ ଆମେ ଯେମିତି ସବୁବେଳେ ଖୁସିରେ ଥାଉ ସମସ୍ତଙ୍କୁ ସମସ୍ତଙ୍କୁ ଯେମିତି ଖୁସି କରିପାରୁ କାହାକୁ କିଛି ଅଭାବ ନହେବା ପରି ଏପରି କିନ୍ତୁ ଏବେ ତ ଶିକ୍ଷାର ଅଭାବ ସବୁରେ ହେଇଗଲାଣି ଏବେ ଭାରତୀୟ ଲୋକମାନେ ବହୁତ ଶିକ୍ଷାର ଅଭାବରେ ରହି ଯାଇଛନ୍ତି ଭାରତୀୟ ଲୋକମାନଙ୍କୁ ଏବେ ଶିକ୍ଷାର ଅଭାବ ବହୁତ ଦେଖା ଯାଉଛି ଭାରତୀୟ ଲୋକମାନେ ସବୁବେଳେ ଚାହାଁନ୍ତି ଖୁସିରେ ରହିବାକୁ କିନ୍ତୁ ତଥାପି ସେମାନେ ଶିକ୍ଷାର ଅଭାବ ଯୋଗୁଁ ଖୁସିରେ ରହି ପାରନ୍ତି ନାହିଁ କାରଣ ଘରେ ଘରେ ଯେଉଁ କାରଣ ବାପାମାନେ କଷ୍ଟକରି ପାଠ ପଢ଼ାଇ ଥାଆନ୍ତି କିନ୍ତୁ ପିଲାମାନେ ପଢି ସିନା ଦିଅନ୍ତି ତଥାପି ଚାକିରି ଖଣ୍ଡେ ପାଆନ୍ତି ନାହିଁ ଶିକ୍ଷାର ଉଚ୍ଚତା ଶିକ୍ଷାର ଅନୁଭବ ଅଭାବ ହିଁ ସମସ୍ତଙ୍କୁ ଦେଖା ଦିଏ ଶିକ୍ଷା ଶିକ୍ଷା ଯୋଗୁଁ ଭାରତୀୟ ଲୋକମାନଙ୍କ ପାଖରେ ଅତି କମରେ ବହୁତ ଶିକ୍ଷା ଅଛି କିନ୍ତୁ ସେମାନେ ସେଇଟା ବୁଝି ପାରୁ ନାହାନ୍ତି ଶିକ୍ଷାର ଅଭାବ ଯୋଗୁଁ ଭାରତୀୟ ଲୋକମାନେ ଉଚିତ ରାସ୍ତାରେ ଯାଇ ପାରୁନାହାନ୍ତି ବା ଉନ୍ନତି ହେଇ ପାରୁ ନାହାନ୍ତି ଶିକ୍ଷାର ଅଭାବ ଶିକ୍ଷା ଗୋଟେ ମଣିଷକୁ ଭଲ ଭାବରେ ରେସପେକ୍ଟ୍ ଶିଖିବାର ଫାଷ୍ଟ୍ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଲେ ରେସପେକ୍ଟ୍ ରେସପେକ୍ଟ୍ରେ ଯେଉଁ ମଣିଷକୁ ଜଣା ନାହିଁ ସେ ଜୀବନରେ ବି ଏ ପାସ୍ କଲେ ବି କିଛି ଫାଇଦା ନାହିଁ ଏବଂ ଇଞ୍ଜିନିୟରିଂ କଲେ ବି କିଛି ଫାଇଦା ନାହିଁ ବ୍ୟବହାର ବ୍ୟବହାର ଯହାକୁ ଜଣା ସିଏ ହିଁ ଶିକ୍ଷାରେ ପରିଣତ ପାଇ ଲୋକମାନଙ୍କୁ ଭଲ ଭାବରେ ସମ୍ମାନ ସମ୍ମାନିତ କରିବା ହିଁ ଶିକ୍ଷା